ଆମର ପରା ବିଜ୍ଞାନ ମେଳା ହେବ ଏଇ ନେରଦା ପାଖରେ ସେଥିପାଇଁ ମୋର ମୋର ଛୁଆ ପାଇଁ ବିଜ୍ଞାନ ମେଳା ହେବ ତ ସେଥିପାଇଁ ଆସିଛି ଜିନିଷ ପତ୍ର ନେବା ପାଇଁ ଏଇ ତାର ପେନ୍ସିଲ୍ କଲର୍ ପେନ୍ସିଲ୍ ଆଉ ବହି ଆଉ କଲର୍ ଡଟ୍ ଆଉ ଆଉ କ'ଣ କ'ଣ ଅଛି ଅନ୍ୟାନ୍ୟ ମୁଁ ତ ଜାଣିନି ହଇ ହଇରେ ବାବା ଶୁଣନ୍ତୁ ୱାଟର୍ କଲର୍ଟା ଦାମ୍ କେତେ କମ୍ ହେବନି ଟିକେ କନ୍ସେସନ୍ କରିବେ ହେଲା ହେଉ ଠିକ୍ ଅଛି ଆମେ ନେବା ତ ଚାରିଶହ ପାଞ୍ଚଶହ ଟଙ୍କା ନେବାନା ଛୁଆ ବିଜ୍ଞାନ ମେଳା ଯିବ ନାଇନ୍ କ୍ଲାସ୍ ଏଠି କେତେ ପଡ଼ିଛି ପଞ୍ଚଷଠି ଟଙ୍କା ଆଉ ସୋଲୋ ଗୋଟିଏ କେତେ ଦାମ୍ ହଉ ହଉ ସୋଲୋ ସୋଲୋ ଗୋଟିଏ କେତେ ଆସୁଛି ହେଉ ଆଉ ସେଇଠି ଡ୍ରଇଂ ଅଛି ସେ ଗୋଟିଏ ପିଚୁ ବୋର୍ଡ଼ ଦରକାର ନା ସେ ଭଲ ପିଚୁ ବୋର୍ଡ଼ଟା ମାନେ କ୍ୱାଲିଟି ପିଚୁ ବୋର୍ଡ଼ ନେବା ନା ଆଉ ଶହେ ଟଙ୍କାଟେ ଦିଅ ହଁ ଭଲ ଦେଖିକି ଯେ ନେଉଛେ ଯଦି ଆମର କିଛି କିଛି ତା ଉପରେ ସେ ଫାଇବର୍ଟା ଉଡ଼ିଯାଏ ଦେବେ ଆଉ ଥରେ ଗୋଟିଏ ଫେରସ୍ତ କରିକି ନେବା ପେନ୍ସିଲ୍ ପେନ୍ସିଲ୍ କେତେ ଆସିଛି ଭଲ ପେନ୍ସିଲ୍ ରଙ୍ଗୀନ୍ ପେନ୍ସିଲ୍ ଯେ ଏପଟେ ନାଲି ସେପଟେ ସବୁଜ ସେହି ପେନ୍ସିଲ୍ ଦରକାର ଆମର ଡ୍ରଇଂ କରିବେନା ଭେରାଇଟି ରକମ୍ ନା ନା ସବୁଆଡ଼େ ଟିକେ କନ୍ସେସନ୍ କରିବେ ଏତେ ରେଟ୍ ବଢ଼ାଇଲେ ହେବନା ଆରେ କହୁଛନ୍ତି ସବୁ ଠିକ୍ ନେବେ ମଉସାକୁ ତୁମକୁ ନିଅ ସବୁ ଠିକ୍ ରେଟ୍ ପଡ଼ିଛି ଇଏ କରିକି ଦେବି ବାରଗେନିଂ କରିକି ସେଇଟା କହିଲେ କିସ ହେବ ଆମ ପାଖରେ ମାଲ୍ କମ୍ ଅଛି ପରା ନା ନା ଆଉ ଆଉ ଗୋଟେ ସେଇ ଯେ ଭେରାଇଟି ରକମ୍ ମାନେ କଲର୍ ନୁହେଁନା ନଅ ପ୍ରକାର ନା କେତେ ଥାଏ ହଉ ତାହାଲେ ଏଇଗୁଡ଼ା କେତେ ହେଲା ସମୁଦାୟ କୁହନା

ହଉ ତାହାଲେ ମୁଁ ଫୋନ୍ ପେ କରି ଦେଉଛି